ଆମ ଏଠି କୋରାପୁଟର ଡି ଏ ଭି କଲେଜ୍ ବୋଲି ଗୋଟେ ବିଦ୍ୟାଳୟ ଅଛି ଯଦି କେହି ରୋଷେଇ କରିବାକୁ ବୃତ୍ତି ଭାବରେ ଗ୍ରହଣ କରିବାକୁ ଚାହୁଁଛନ୍ତି ତେବେ ସେଠାରେ ରୋଷେଇ ବିଦ୍ୟାଳୟ ଅନୁଷ୍ଠାନ ଅଛି ଏବଂ ଯଦି ଶିଖିବାକୁ ଚାହିଁବେ ତ ସେଠି କୋର୍ସ ବି ହୁଏ ପଢ଼ିବେ କିନ୍ତୁ ରୋଷେଇ ପ୍ରତିଷ୍ଠାନରେ ସେମାନଙ୍କୁ କେମିତି ରୋଷେଇ କରାଯାଏ ଏବଂ କେମିତି କ'ଣ ରାନ୍ଧିଲେ କେମିତି ରନ୍ଧା ହୁଏ ଏବଂ କେମିତି କେଉଁଟା ପରେ କେଉଁଟା ପକାଇଲେ କେଉଁ ଟେଷ୍ଟ ଆସେ ଏବଂ ତେଲ ପକାଇଲେ କି ଯେଉଁଟା ବି ସିଝା ହଉ ଯେଉଁଟା ବି ହଉ କେମିତି କ'ଣ କଲେ ପ୍ରଶିକ୍ଷଣତି ଦିଆଯାଏ ସବୁ ଏବଂ କେମିତି ରାନ୍ଧି ପାରନ୍ତି ଭଲ ରାନ୍ଧିବେ କେମିତି ଏବଂ କେମିତି ରାନ୍ଧିବା ଶୈିଳୀ କେମିତି ସବୁ କୁହାଯାଏ ସେଇଠି ବୁଝାଏ ଆମେ ଯଦି ଶିଖିବା ରହିଯାଉଛି ତ ଡି ଏ ଭି କଲେଜ୍ ବା ମହାବିଦ୍ୟାଳୟ ସେଇଠି ଯାଇକି ବି ଆପଣ ଶିଖିପାରିବେ